ସାହୁ ଭାଇ କାଲି ଅନ୍ଲାଇନ୍ ରେ ମୁଁ କିଛି ବିସ୍କୁଟ୍ ଆଉ ନିମିକି ଅର୍ଡ଼ର କରିଥିଲି ସେ କେମିତି ପ୍ୟାକିଂ କରି ନେଇ ଘରେ ଦେଲେ ସବୁତିକ ଘରେ ପହଞ୍ଚିଲା ବେଳକୁ ଗୁଣ୍ଡ ହୋଇଯାଇଛି ଏ ଗୁଣ୍ଡ ଗୁଡ଼ାକ ମୁଁ ଏବେ କଣ କରିବି ଆପଣ ୟାକୁ ବଦଳେଇକି ଦିଅନ୍ତୁ ନାହିଁ ତ ମୋର ରିଟର୍ନ ପଇସା ଦିଅନ୍ତୁ